ସାର୍ ନମସ୍କାର କିନର୍ଜି କଲେଜ୍ରୁ କହୁଥିଲେ ତ ମୁଁ ଭୁବନରୁ କହୁଥିଲି ମୋ ପୁଅ ଏ ବର୍ଷ ଯୁକ୍ତଦୁଇ ପରୀକ୍ଷା ପାସ୍ କଲା ଭଲ ନମ୍ବର୍ ରଖିଛି ଆଉ ସେ କ'ଣ ଆପଣଙ୍କ କଲେଜ୍ ଇଞ୍ଜିନିୟରିଂ କରିବାକୁ କହୁଥିଲା ସେ ବିଷୟରେ ବୁଝିବା ପାଇଁ ଆପଣଙ୍କୁ ଫୋନ୍ କରିଛି ଆଉ ନାଇଁ ଅଛି ଏତେ ସବୁ ଅଛି ଆଜ୍ଞା ନାଇଁ ତା'ର ମାର୍କ୍ ତ ଭଲ ଅଛି ପିଲାଟାବି ପଢ଼ୁଛି ଭଲ ଆମେ ତ ଅଧା ପାଠୁଆ ରହିଗଲୁ ଆଉ କେଉଁଟା କ'ଣ କାଲେ ତା'ପାଇଁ ଭଲ ହେବ ଟିକିଏ କହିଦେଉନାହାନ୍ତି କେତେ କ'ଣ ପଇସା ଲାଗିବ

ଆଜ୍ଞା

ଆଜ୍ଞା

ଆଜ୍ଞା ତା'ହେଲେ ଚାରି ବର୍ଷ ଯାଏଁ ସେ ଏଇନା ପାଠ ପଢ଼ିବ ଆଚ୍ଛା ଏଇଟା କେମିତି ଏକା ଥରେ ଦିଅନ୍ତି ନା ମାସକୁ ମାସ ନା ବର୍ଷକୁ ବର୍ଷ ଦିଅନ୍ତି କେମିତି କ'ଣ ପଇସାଟା ଦିଅନ୍ତି ଆଚ୍ଛା ଆଗ କିଛି ଦେଇଦେବି ତା'ପରେ ଧିରେ ଧିରେ ଦେବି ଆଉ ହଁ ଆମେ ତ ଗରିବ ଗୁରୁବା ଚାଷି ଲୋକ ଆଉ ଆମ ପାଇଁ କ'ଣ କିଛି ତା'ର ମେଧାବୃତ୍ତି ଫେଦାବୃତ୍ତି କ'ଣ କମିବନି ହଁ ହଁ ସେ ଛୋଟବେଳୁ ଭଲ ଅଛି କ'ଣ ଟିକିଏ କମିପାରିବ ଯଦି କୁହନ୍ତୁ ଆମେ ତ ଚାଷବାସ ଲୋକ ହଁ ଆଚ୍ଛା ଆମେ କେତେବେଳେ ଗଲେ ଭଲ ହେବ କହୁନାହାନ୍ତି ମୁଁ ପୁଅକୁ ଏକାବେଳେ ନେଇକି ସାଙ୍ଗରେ ଯାଆନ୍ତି ଦଶଟା ବେଳକୁ କଲେଜ୍ ଖୋଲିଯାଇଥିବ ତ ହଉ ଠିକ୍ ଅଛି ମୁଁ ପୁଅକୁ ନେଇଯିବି ଆଉ ସେ ତା'ର ଯାହା ଇଚ୍ଛା ସେ ପଢ଼ିବ ଆପଣ ତାକୁ ଟିକିଏ ବୁଝେଇଦେବେ କ'ଣ କ'ଣ ସେ ସିଭିଲ୍ ମେକାନିକାଲ୍ କ'ଣ ସବୁ କହିଲା ସେଗୁଡ଼ା ତ ମୁଁ ଜାଣିନି ତାକୁ କହିବେ ସେ ଯାହା ବୁଝିବ ସେ ଯାହା ପଢ଼ିବ ଆଉ କ'ଣ ତାକୁ ଆମେ କ'ଣ ମନାକରିବୁ କି ଯାହା ପଢ଼ିବ ଯାହା ଖର୍ଚ୍ଚ ହବ ଦୋବୁ ଆମେ ଆଉ ଆଉ ପଢ଼ିବ ତ ଏତେ ପଇସା ଖର୍ଚ୍ଚ କରିବି ସବୁ କରିବି ପଢ଼ା ସରିଲା ପରେ କ'ଣ ଚାକିରି କ'ଣ ମିଳିବ ତ ଆଚ୍ଛା ଆଚ୍ଛା ସେ ସେତିକି ହୋଇଗଲେ ଆଉ କଷ୍ଟ କିଛି ମୋର ଜଣାପଡ଼ିବନି ଯେ ହେଲେ ଚାକିରି ନିଶ୍ଚିନ୍ତ ଭଳିଆ ଅଛି ହଉ ଠିକ୍ ଅଛି କାଲି ମୁଁ ପୁଅକୁ ତା'ର ସବୁ ସାର୍ଟିପିକେଟ୍ କାଗଜ ପତ୍ର ଧରିକି ଯିବି ଗଲେ ଆପଣଙ୍କ ସହିତ କଥା ହୋଇକି ଆସିବି ଆଉ ରହିଲି ଆଜ୍ଞା ନମସ୍କାର